ହଁ କ'ଣ କ'ଣ ସବୁ ଛଣା ଛୁଣି କରଛନ୍ତି ଆଇଟମ୍ କ'ଣ କ'ଣ ଆପଣଙ୍କର ସିଙ୍ଗଡ଼ା କେତେ ଲେଖା କ'ଣ ପିସ୍

ଗୋଟା ପନ୍ଦର ନା ଡର୍ଜନ ପନ୍ଦର ଇଏ ତ ଆପଣଙ୍କର ଇଏ ତ ଓଡ଼ିଶାରେ ରହିକି ଯେଉଁ ରେଟ୍ କହୁଛନ୍ତି ଇଏ ତ ମେଟ୍ରୋସିିଟିକୁ ବଳିଯିବ ଆମର ବେଙ୍ଗାଲୋର ଏଇଟା ଆସନ୍ତୁ ପାଞ୍ଚ ଟଙ୍କା ଲେଖାରେ ମୁଁ ଆପଣଙ୍କୁ ଖୋଇବି ବରା ସିଙ୍ଗଡ଼ା ଭେଜିଟେବୁଲଚପ୍ ଆଳୁଚପ୍ ଠିକ୍ ଅଛି ଆପଣ ଭଲ ବନଉଛନ୍ତି ତା ବୋଲି ପନ୍ଦର ଟଙ୍କା ଲେଖା ପର ପିସ୍ ନେଲେ ଚଳିବ ଆପଣ ଗୋଟେ କାମ କରନ୍ତୁ ମୋ ସାଙ୍ଗରେ ଚାଲନ୍ତୁ ବାଙ୍ଗାଲୋର ସେଇଠି ମୁଁ ବୁଝିଦେବି ଆପଣଙ୍କ ପାଇଁ ଦୋକାନ ବୁଝିଦେବି ଘର ବୁଝିଦେବି ହଁ ସେଇଠି ଇଏ କରନ୍ତୁ ସେଇଠି ଭଲ ଚାଲିବ ସେଇଠି ଆପଣଙ୍କର ଜିନିଷପତ୍ର ବି ସୁବିଧାରେ ପାଇବେ ଆଉ କିଛି ଓଡ଼ିଆ ଲୋକ ବି ସେଠି ବହୁତ ଅଛନ୍ତି କିଛି ଅସୁବିଧା ହବନି ମୁଁ ବି ଯାହା ହେଇପାରିବ ସାହାଯ୍ୟ କରିବି ତ ସେଇଠିକି ଚାଲନ୍ତୁ ଆପଣ ବି ଭଲ ବନଉଛନ୍ତି ଚାଲିବ ସେଇଠି ନାଇଁ ସୁବିଧା ଦେଖିକି ମାନେ ଯଦି କନଫର୍ମ କହିବେ ତା'ହେଲେ ମୁଁ ଏଇ ଯିବାର ଅଛି ନେକ୍ସଟ ୱିକରେ ତ ଚାଲନ୍ତୁ ମୋ ସାଙ୍ଗରେ କନଫର୍ମ ଯିବେ ତ ହଉ ଠିକ୍ ଅଛି ମୁଁ ମୋ ନମ୍ବର୍ଟା ରଖନ୍ତୁ ମୁଁ ଫୋନ୍ କରିବି ସେଇ ହିସାବରେ ମୋତେ କହିବେ ହଉ ଠିକ୍